ହଁ ହେଲୋ ନାଇଁ ଆସିନି

ହଉ ମୋର ବେଙ୍ଗଲୋର୍ରେ ସାଙ୍ଗ ଅଛି ତୁମେ ଆସ ଆସିଲେ ଲନ୍ ଫନ୍ ଲେଖିକିନା ତୁମକୁ ଭଲ ବେପାର ହେବ କରେଇଦେବି ହଉ ଚାହୁଁଛ ଆଉ ହଉ ହଉ ହଉ ହଉ ଠିକ୍ ଅଛି ମିଳିବ ନା ବଡ଼ ବଡ଼ ବଡ଼ ପେଟି ଆଉ କାଇଁକି ଏଗା ଆସିବେନି ସବୁ ମାନେ ସେଇଟା ବହୁତ ଫ୍ୟାସିଲିଟି ବି ଅଛି ସେଠି ହଁ ସେଠି ବି ବେପାର ବି ବଢ଼ିଆ ହେବ ହୁଁ ହୁଁ ହଁ ହଁ ଆଡ଼େ ଅଛନ୍ତି ଏବେ ଆସିବ ଯେ ହଉ ହଉ ରାତି ନଅଟାରେ ଥିବ ବୋଧେ

ସକାଳେ ସିନା ସନ୍ଧ୍ୟାରେ ହଁ ଇଏ ହଉ ହଉ ହଉ ଆଉ ଆମେ କୋରାପୁଟରେ ଆଉ ହୁଁ ହଉ ଠିକ୍ ଆସ ସିନା ହଉ ହଉ ହଉ ହଉ

ହଉ ରଖୁଛି ନହେଲେ ହଉ ହଉ ହଉ